ସନ୍ତରଣକାରୀଙ୍କ କାନ ଏବଂ ପହଁରିବା ଜନିତ ଅନ୍ୟାନ୍ୟ ସାଧାରଣ ଆହତରୁ ରକ୍ଷା ପାଇବାର ଉପାୟ ଏବଂ ଟୋପି ଗଗଲ୍ସ ସୁଇମିଂ ପୋଷାକ ପିନ୍ଧିଲେ ତାଙ୍କୁ ବିଡ଼ମ୍ବନା ନ ହେଇ ସେମାନେ ସହଜରେ ସୁଇମିଂ କରିପାରିଥାନ୍ତି ଏବଂ ଟୋପି ପିନ୍ଧିଥିଲେ ସେ ଦୂରକୁ ଭଲ ଭାବେ ସୁଇମିଂ କରି ଯାଇପାରିଥାନ୍ତି ସାଙ୍ଗରେ ପହଁରୁଥିବା ସାଥିୀମାନଙ୍କର ପାଣି ଛିଟାଟିଏ ପଡ଼ିଲେ ମଧ୍ୟ ତାଙ୍କୁ କିଛି ଅସୁବିଧା ହୋଇନଥାଏ ଗଗଲ୍ସ ଗଗଲ୍ସ ପିନ୍ଧିଲେ ସେ ପାଣି ଭିତରେ ମଧ୍ୟ ଭଲ ଭାବେ ଦେଖିପାରିଥାନ୍ତି ଏବଂ ସାଥିରେ ପହଁରୁଥିବା ସାଥିମାନଙ୍କର ପହଁରୁଥିବା ଛିଟା ପାଣି ଆଖିକୁ ଆସିନଥାଏ ସେମାନେ ଭଲ ଭାବେ ପହଁରିପାରନ୍ତି